ହ୍ୟାଲୋ ରାଜୁ ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତିକି ମୁଁ କିଛି ସମୟ ପୂର୍ବରୁ ଗୋଟିଏ କ୍ୟାବ୍ ବୁକିଂ କରିଥିଲି ସେ ଡ୍ରାଇଭରଟି ଆସି ପହଞ୍ଚିନାହିଁ ସେ ଡ୍ରାଇଭରଟି ଆସି ପହଞ୍ଚିନାହିଁ ମୋତେ ଗୋଟିଏ ଅରଜେଣ୍ଟ୍ କାମରେ ମୋତେ ବାହାରକୁ ଯିବାର ଅଛି ମୁଁ ସେ'ଥିପାଇଁ ଅଲଗା ଗାଡ଼ି ବୁକ୍ କରିକି ମୁଁ ଯାଉଛି ହେରି ସେଇ କ୍ୟାବଟିକୁ ଆପଣ ବାତିଲ କରିଦିଅନ୍ତୁ